ଆମ ଅଞ୍ଚଳରେ କୃଷକ ବଜାର ନୂତନ ଭାବରେ ଆରମ୍ଭ ହୋଇପାରିବ କାରଣ ଏହି ଅଞ୍ଚଳରେ କୃଷକ ବଜାରର ଅଭାବ ରହିଅଛି ଏବଂ ଅଞ୍ଚଳର ଜନ ସାଧାରଣ ଅନ୍ୟ ଅଞ୍ଚଳ ଉପରେ ନିର୍ଭର କରୁଛନ୍ତି ତେଣୁ ନୂତନ ଭାବରେ କୃଷକ ବଜାର ସୃଷ୍ଟି କରାଗଲେ ଆମ ଅଞ୍ଚଳବାସି ତଥା ଜନ ସାଧାରଣ ଉପକୃତ ହୋଇପାରିଥାନ୍ତେ ଏବଂ ଲାଭବାନ ମଧ୍ୟ ହୋଇପାରନ୍ତେ